ହଁ ମୁଁ ପାଞ୍ଚଟି ତାରିଖ ମାନେ ରଖିପାରିବି ଦୁଇ ଏକ ଦୁଇହଜାର ଏକ ଦୁଇହଜାର ଏକ ପାଞ୍ଚ ନଅ ଦୁଇହଜାର ତେର ସାତ ଏଗାର ଅଠରଶହ ଅଠାଅଶୀ ନଅ ତିନି ଉଣେଇଶହ ବୟାନବେ ଦୁଇ ଦଶ ଦୁଇହଜାର ଆଠ